ମୋ ନାଁ ହେଉଛି କାମିନୀ ପାତ୍ର ଆଜ୍ଞା ହଁ ହଁ କିଛି ଲୋନ୍ ଫୋନ୍ ଯଦି ଦେଇଥାନ୍ତେ ଟିକେ ସୁବିଧା ହେଇଥାନ୍ତା ପଇସା ଘର କରିବୁ ତ ଦରକାର ଅଛି

ପ୍ରାୟ ସେଇ ସତୁରି ଅଶି ଲକ୍ଷ ଭିତରେ ନେବା ପାଇଁ ଚାହୁଁଛି କୋଡ଼ିଏ ବର୍ଷ ହେଲେ ଚଳିବ

ହଉ ମୁଁ କାଲି ପହଞ୍ଚିଲା ପରେ କଥା ହେବା ଆପଣ ଟିକେ ଦେଖିବେ ସେଇଟାକୁ ଆଉ ହଁ ହଁ